କଳା ଗୋଟେ ମଣିଷରେ କଳା ଥିଲେ ବହୁତ ତା ଉନ୍ନତି ହୋଇଥାଏ ସିଏ ନିଜ ଜୀବନକୁ ସୁନ୍ଦର ଭାବରେ ମଧ୍ୟ ଗଢ଼ିଥାଏ ଯେପରି ଜଣେ ଯଦି ଗୀତ ଗାଏ ତା'ହେଲେ ତା'ର ଗୀତ ଶୁଣିବାକୁ ମଧ୍ୟ ବହୁତ ଲୋକ ଉତ୍ସାହିତ ହୁଅନ୍ତି ଯାହାଫଳରେ ସିଏ ବହୁତ ଉନ୍ନତି କରିକି ରୋଜଗାର ମଧ୍ୟ ପାଇଥାଏ ନାଚ କରିକି ମଧ୍ୟ ବହୁ ଜଣ ଉନ୍ନତି କରିଛନ୍ତି ଉନ୍ନତି କରିଛନ୍ତି ଏବଂ ସେମାନେ ତାଙ୍କର ଏହି କଳା ପ୍ରଦର୍ଶନୀ ଯୋଗୁଁ ସେମାନେ ଟିଭିରେ ମଧ୍ୟ ଆସି ନିଜକୁ ନି ନିଜକୁ ବଡ଼ ମଣିଷ କରିଛନ୍ତି ଯାହାଫଳରେ କଳା ନିଜ ଭିତରେ କ ସେହି କଳା ଥିଲେ ବହୁତ ଉନ୍ନତ ହୁଏ ବୋଲି ସମସ୍ତେ ଚେଷ୍ଟା କରିଥାନ୍ତି ଯେ ନିଜକୁ କେମିତି ଉନ୍ନତ କରିବେ ତେଣୁ ସମସ୍ତଙ୍କ ମଧ୍ୟରେ କିଛି ନା କିଛି କଳା ରହିବା ଉଚିତ ଯାହାଫଳରେ ନିଜ ଜୀବନ ଉନ୍ନତ ହବ